ହଁ ବିଶ୍ଵଜିତ କହୁଥିଲି ହଁ ହଁ ହଁ ଲାଇବ୍ରେରୀରୁ ବହିଟା ନେଇଥିଲି ଯେ କ'ଣ ହେଲା କି ହଁ ହଁ ହଁ ମନେ ମନେ ଅଛି ଆଉ କହୁନ ହଁ ହଁ ଖୋଜୁଥିଲେ କି ଏବେ ଅରଜେଣ୍ଟ୍ ଅଛି କି ଆଉ କିଛି ଏ ଭାଇନା ଆମେ କ'ଣ ହେଲା କି ଆମେ ନେଲି ଯେ ସେଇଟା ପଢି଼ଚି ହେଲା ବୁଝିଲ ନାଁ ଆଉ କିଛିଟା ଆଉ କିଛିଟା ଚାପ୍ଟର୍ ବାକି ଅଛି ଯେ ହ ମୁଁ ଟିକେ ଗୋଟେ ଦିନ ପାଇଁ ଟିକେ ଆମ ସେ ଜାଗାକୁ ମୁଁ ଟିକେ ବାହାରୁକୁ ଆସିଯାଇଥିଲି ତ ବୁଝିଲ ହେଲେ ମୁଁ ଯଦି କାଲି ଆପଣଙ୍କୁ ସାଢ଼େ ଦୁଇଟା ଭିତରେ ସବ୍ମିଟ୍ କଲେ ହେବ ବହିଟା ନାହିଁ ଭାଇନା ଟିକେ ବ୍ୟସ୍ତ ଥିଲି ତ ଏବେ ବୁଝିଲ ନାଁ ଆଉ ଜାଣିଛ ତ ମଣିଷ କାମ ଏପଟ ସେପଟ ଟିକେ ବ୍ୟସ୍ତ ଥିଲି ସେଇଥିପାଇଁ ଆଉ ବେଶୀ କିଛି ନାହିଁ ଆଉ ଦୁଇ ତିନିଟା ଅଛି ଆଉ ଦୁଇ ତିନିଟା ପେଜ୍ ବାକି ଅଛି ବୁଝିଲ ମୁଁ କହୁଥିଲି କି ଆଜି ରାତିରେ ମୁଁ ସାରିଦେବି କାଲି ତମକୁ ମୁଁ ଅଛି ନା ଘରୁ ସେଇଠି ମାନେ ପହଞ୍ଚିକି ମୁଁ ତମକୁ ସାଢ଼େ ଦୁଇଟା ଭିତରେ ତମ ଲାଇବ୍ରେରୀରେ ଯାଇକି ବୁକ୍ଟା ସବମିଟ୍ କରିଦେବି ସିଗ୍ନେଚର୍ କରିକି ବୁଝିଲ ଦସ୍ତଖତ କରିକି ତମକୁ ସବମିଟ୍ କରିଦେବି ବୁଝିଲନା ମୁଁ ଏବେ ବୁଝିଲ ନା ଆମ ଘର ତ ଏମତି କୋରାପୁଟ ଶାନ୍ତିନଗରରେ ହେଲେ ମୁଁ ଏପଟେ ଟିକେ ବାହାରକୁ ଆସିଯାଇଥିଲି ମୋର କାମ ଥିଲା ତ ମୁଁ ଭୁବନେଶ୍ୱର ଆଡ଼େ ଆସିଯାଇଥିଲି ବୁଝିଲେ ନାଁ ଆମେ ଆମ ମୁଁ ତମ ଆପଣଙ୍କ ଲାଇବ୍ରେରୀ ଯେଉଁଠି ମୁଁ ବି ସେଇଠି ଆମେ ବି ଶାନ୍ତିନଗର କୋରାପୁଟ ଡିଷ୍ଟ୍ରିକ୍ଟର୍ ହଁ ଏମିତି ଆଉ ହେଲେ ମୁଁ ପଚାରୁଥିଲି ଯେ ବୁଝିଲନା ହେଲେ କିଛି ଅସୁବିଧା ତ ନାହିଁ ନା ଏ ହଁ ହେଲେ ଏ ବୁକ୍ର ଗୋଟେ କପି ଅଛି କି ତମ ପାଖରେ ହଁ ହଁ ନ ଆଉ ଗୋଟେ କପି ସେଥିପାଇଁ ଅସୁବିଧା ଆଉ ବୁଝିଲ ନାଁ ହଁ ଏମତି ଗୋଟେ କପି ରଖିବା କଥା କି ଭାଇନା ଟିକେ ଗୋଟେ ବୁକ୍ର ଅଲଗା ଅଲଗା କପି ରଖିବା କଥା ନାଁ ନାହିଁ ମୁଁ ତମ ଲାଇବ୍ରେରୀରୁ ବି କରିକିରି ଆସିଥିଲି ଯେ ଦୁଇ ତିନି ଦିନି ଉପରେ ଟିକେ ଦରକାରେ ହଉ ତମେ ଅରଜେଣ୍ଟ୍ ବୋଲ ତମେ ବି କଲ୍ କଲ ମୁଁ ବୁଝିଛି ତମର ବି ଅସୁବିଧା ବୁଝୁଛି ଯେ ବୁଝିଲନା ହେଲେ ଏବେ ଦେଖ ମୁଁ ବି କିଛି କରି ପାରି କାରଣ ମୁଁ ବି ଏବେ ବାହାରେ ଅଛି ବୁଝିଲ ହଁ ସେଥିପାଇଁ ମୁଁ ଯଦି ହଁ ସେଇ ମୋ ନିଜ ହୋମ୍ ଟାଉନ୍ରେ ଥାଆନ୍ତି ହେଲେ ତମକୁ ଯାଇକି ସବମିଟ୍ କରିଦେଇଥି କିନ୍ତୁ କ'ଣ କରିବା ପରିସ୍ଥିତି ପରା ହଁ ହ ଟିକେ ଦେଖିବା ଆଉ ଟିକେ ପିଲାମାନଙ୍କୁ ଟିକେ ବୁଝେଇ ଦେବ ଆଉ ବୁଝିଲ କିନ୍ତୁ ବୁଝିଲ ନାଁ ବହିଟା ଯେଉଁ ନେଇଥିଲି ବହୁତ ଭଲ ବହିଟା ହେଁ ହଁ ଏମିତି ବହି କହିବ ବୋଲେ ଲାଇଫ୍ରେ ଫାଷ୍ଟ୍ ଟାଇମ୍ ଜୀବନରେ ଫାଷ୍ଟ୍ ଟାଇମ୍ ପଢ଼ା ହେଲା ବୁଝିଲନା ଏବେ ଆଗକୁ ଯାହା ବି ନେବାର ଅଛି ତମ ଲାଇବ୍ରେରୀରୁ ନେବି ଏ ବହି ବୁଝିଲନା ହେଉ ଠିକ୍ ମୁଁ କାଲି ତମକୁ ସବ୍ମିଟ୍ କରୁଛି ହେଲା ଦ୍ୱି ପ୍ରହର ବେଳା ହେଲା ହଉ ହଉ ହଉ ଓକେ ଓକେ ମୁଁ ଜଲ୍ଦି ଦେ ଟ୍ରାଏ କରୁଛି ମୋର ବେଷ୍ଟ୍ ଟ୍ରାଏ କରି ହେଲା ହଉ ରଖୁଛି